ଘରେ ବଗିଚାକୁ ରକ୍ଷଣାବେକ୍ଷଣ ଏତେ ବି ବ୍ୟୟ ବହୁଳ ନୁହେଁ ଶସ୍ତାରେ ହେଇଯିବ ଯଦି ଆମେ ତା'କୁ ଠିକ୍ରେ ନିଜେ ଯତ୍ନ କରିପାରିବା ହେଲେ ସେତେ ବି ବ୍ୟୟ ବହୁଳ ନୁହେଁ ଆମକୁ ନିଜେ ବଗିଚାର ରକ୍ଷାଣବେକ୍ଷଣ କରିବାକୁ ପଡ଼ିବ ତା ପଛରେ ଆମେ ନିଜେ ଯଦି ଇ ଦେଖାଶୁଣା କରିବା ସବୁବେଳେ ଏ ବଗିଚାକୁ ଠିକ୍ରେ ପାଣି ଦେବା ବଗିଚାରେ ଯଦି ପୋକ ଲାଗିବ ବୋଲେ ଠିକ୍ରେ ଔଷଧ ପକାଇବା ହେଲେ ଟାଇମ୍ରେ ଯଦି ସବୁକିଛି ଦିଆହେବ ବୋଲେ ବଗିଚାରେ ସେତେ କ୍ଷତି ହେବ ନାହିଁ ଆଉ ସେତେ ବ୍ୟୟ ବି ହେବ ନାହିଁ ସମୟରେ ନିଜ ଘର ଉପକରଣ ଘରେ ନିଜେ ଜାଣିଥିବା କିଛି ଉପକରଣସ୍ଥା ପଡ଼େ ବ୍ୟବହାର କରିଲେ ଆମକୁ ସେତେ ବ୍ୟୟବହୁଳ ହେବ ନାହିଁ ଶସ୍ତାରେ ହି ହେଇଯିବ ଆମେ ଜାଣିଥିବା କିଛି କିଛି ଘରେ ଯେମିତି ପୋକ ଲାଗିଲେ ଘରେ ଗେମେକ୍ସିନ୍ କି ଅଲଗା ପ୍ରକାର କିଛି ଜିନିଷ ପକାଇଲେ ଆମକୁ ଶସ୍ତାରେ ଆମ ବଗିଚାର ପୋକ ମାଙ୍କଡ଼ ସବୁ ସଫା ହେଇଯିବ ଆଉ ପାଣି ଆଉ ପାଣି ଯଦି ପକାଇବାକୁ ହେଲେ ଆମ ଏ ବାହାରେ ଯେତେ ଏ ଗାଧୋଇବା ପାଣି ଏସବୁ ପାଣି ନାଳ ଯଦି ଆମେ ବଗିଚାରେ ଛାଡ଼ି ଦେବା ବୋଲେ ଏ ପାଣି ବି ଆମକୁ କମ ଦେବାକୁ ପଡ଼ିବ ନହେଲେ ସବୁ ପାଇପ୍ରେ ଏକା ପାଣି ଦେବାକୁ ପଡ଼ିବ ତେଣୁ ଆମକୁ ଶସ୍ତାରେ ଏହି ବଗିଚାର ରକ୍ଷଣାବେକ୍ଷଣ ହେଇଯିବ ଯଦି ଆମେ ତା ପ୍ରତି ଧ୍ୟାନ ଦେବା ବୋଲେ ବଗିଚାର ରକ୍ଷଣାବେକ୍ଷଣ ଶସ୍ତାରେ ଏକା ହେଇଯିବ